ଯୁବଗୋଷ୍ଠୀ ମାନଙ୍କର ବେକାରୀ ସମସ୍ୟା ସେ ବିଷୟରେ କ'ଣ କହିବା ଆଜିକା ଯୁବପିଢ଼ି ପାଠ ପଢ଼ିଚନ୍ତି ବହୁତ ପାଠ ପଢ଼ୁଛନ୍ତି କିନ୍ତୁ ହେଲେ ବି ବେକାର ହେଇ କରି ବସିଛନ୍ତି କ'ଣ ପାଇଁ କାହା ପାଖରେ ତା'ମାନେ ଲାଞ୍ଚ ଦେବାକୁ ପଇସା ନାହିଁ ତ କାହା ପାଖରେ ତା'ମାନେ ପଛ ଆଡ଼ୁ କୁହା କହି କରିବା ପାଇଁ ଲୋକ ନାହାନ୍ତି ତ ସେଥିପାଇଁ ବେକାରୀ ହେଇକି ବସିଛନ୍ତି ଆଉ ଆମ ସରକାର ଯଦି କିଛି ତାଙ୍କୁ ସାହାଯ୍ୟ କରନ୍ତା ଯେମିତିକି ଗୋଟେ ଲୋକ ଷାଠିଏ ବର୍ଷ ପରେ ରିଟାୟାର୍ଡ଼ ହେଇଯାଉଛି କିନ୍ତୁ ସେହି ଅଫିସରେ କ'ଣ କରୁଛନ୍ତି ନା ସେହି ଲୋକକୁ ପୁଣି ଥରେ ପ୍ରାଇଭେଟ୍ ଜରିଆରେ ତାକୁ ପୁଣି ଚାକିରି ଦେଇ ଦେଉଛନ୍ତି କିନ୍ତୁ ତାକୁ ରିଟାୟର୍ଡ଼ମେଣ୍ଟ କରି ଦେଇ କରି ଆମର ଯଦି ସେଇ ଜାଗାରେ ଅନ୍ୟ ଗୋଟେ ଯୁବକକୁ ଦିଅନ୍ତେ ତ କ'ଣ ହୁଅନ୍ତା ସେ ଲୋକ ତ ଚାକିରି କଲା ତା'ର ଇନକମ୍ ହେଲା ତା' ପରିବାର ଚଳିସାରିଲାଣି କିନ୍ତୁ ଯୁବପିଢ଼ିଟାକୁ ଯଦି ଆମେ ଚାକିରିଟା ଦିଅନ୍ତେ ସେ ଆଉ ବେକାରୀ ସମସ୍ୟାରେ ଘାରିଅନ୍ତାାନି କିଛିଟା ତ ଉନ୍ନତି ହୁଅନ୍ତା ଆଉ ଯେଉଁ ବାହାରକୁ ଯାଉନ୍ତି ପଢ଼ି ପିଲାମାନେ ଏମିତି ଅଛନ୍ତି ଗ୍ରାଜୁଏଟ୍ କରିକି ମଧ୍ୟ ବାହାରକୁ ଏମ୍ବିବିଏସ୍ କରିକି ମଧ୍ୟ ଲୋକ ବାହାରକୁ ଯାଉନ୍ତି ଦଶ ହଜାର ବାର ହଜାରରେ କାମ କରୁଛନ୍ତି ତ ସେମାନେଙ୍କ ତ କିଛିଟା ମନରେ ଇଏ ହୁଅନ୍ତା ଆଜିକା ସେଇମାନେ ବେକାରୀ ବସିବା ସଙ୍ଗେ ସଙ୍ଗେ ମା' ବାପା ମାନ କ'ଣ କହୁଛନ୍ତି ଆରେ ସିଏ ତ ସେତିକି ପଢ଼ି କରି ବେକାରୀ ବସିଲା ତ ତୋତେ ପଢ଼ାଇ କରି କ'ଣ କରିବୁ ଏମିତି ହେଉଛି କିନ୍ତୁ ଯଦି ଆମ ସରକାର ସେ ବିଷୟରେ ଟିକେ ଧ୍ୟାନ ଦିଅନ୍ତେ ତା'ହେଲେ କ'ଣ ହୁଅନ୍ତା ଅନ୍ୟ ତାଙ୍କ ତଳକୁ ଯେଉଁ ଛୁଆ ମାନେ ଯେଉଁ ପିଢ଼ି ଆସୁଛନ୍ତି ସେମାନେ ଆଉ ଟିକେ ପଢ଼ିବାକୁ ସାହସ କରନ୍ତି କିମ୍ବା ମା' ବାପା ମଧ୍ୟ ପଢ଼ାଇବାକୁ ଇଚ୍ଛା ରଖନ୍ତି ଆଉ ବେକାରୀ ସମସ୍ୟା ମଧ୍ୟ ଦୂର ହୁଅନ୍ତା